ଭାରତରେ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ଆମର ରାକ୍ଷୀ ପୂର୍ଣ୍ଣିମା ଦୋଳପୂର୍ଣ୍ଣିମା ରଥଯାତ୍ରା ଏଇସବୁ ପୂଜାଜାତ ଗଣେଶ ପୂଜା ମାନେ ବହୁତ ଭଲ ଆକାର ହୁଏ ସ୍କୁଲ୍ ଫୁସ୍କୁଲ୍ ସବୁ ଛୁଟି ଥାଏ ପିଲାମାନେ ସବୁ ଦେଖିବା ପାଇଁ ଯାଆନ୍ତି ଆଉ ରାକ୍ଷୀ ପୂର୍ଣ୍ଣିମାରେ ସବୁ ରାକ୍ଷୀ ବନ୍ଧା ହୋଇକି ପୂଜାପୁଜି ଏଞ୍ଜୟ କରନ୍ତି ଦୋଳ ପୂର୍ଣ୍ଣିମାରେ ତା ହୋଲି ରଙ୍ଗ ଖେଳା ହୁଏ ରଥାଯାତ୍ରା ସମୟରେ ରଥଯାତ୍ରା ଦେଖିବା ପାଇଁ ଯାଆନ୍ତି ବୁଲାବୁଲି କରିକି ଲୋକେ ଆସନ୍ତି ବୁଲାବୁଲି ଇଏ କର ବହୁତ ଭଲ ଲାଗେ ଆଉ